ହଁ ମୁଁ ରୋଗରୁ ରକ୍ଷା ପାଇବା ପାଇଁ ପ୍ରତ୍ୟହ ଦିନ ମର୍ଣ୍ଣିଙ୍ଗ ୱାର୍କ କରେ ଆଉ ପାଞ୍ଚଟା ଆସନ ମଧ୍ୟ କରେ ଯେଉଁ ଆସନ ଗୁଡ଼ାକ ହେଲା କପାଳ ଭାତି ଶୀର୍ଷାସନ ପଦ୍ମାସନ ଏହିପରି ପାଞ୍ଚଟା ଯୋଗ ମଧ୍ୟ କରେ ଏବଂ କିଛି ଶାରୀରିକ ପରିଶ୍ରମ ମଧ୍ୟ ମୁଇଁ କରେ କୁଡ଼ି ଧରି ମାଟି ବି ଫିକେଁ ଟଙ୍ଗିଆ ଧରି କାଠ ଫଟାଏଁ ଏବଂ ମୋ'ର ପରିବାରର ସମସ୍ତଙ୍କୁ ଆଣି ପ୍ରତ୍ୟହ ଦିନ ସକାଳୁ ଅଧା ଘଣ୍ଟା ଏବଂ ସନ୍ଧ୍ୟାରେ ଅଧା ଘଣ୍ଟା ଶ୍ରୀମଦ ଭାଗବତ ଗୀତା ପଢ଼ାଏଁ ଶ୍ରୀମଦ ଭାଗବତ ପୁସ୍ତକ ପଢ଼େଁ ସମସ୍ତେ ଶୁଣନ୍ତି ପାଳି ନିଅନ୍ତି ତାଳି ମାରନ୍ତି ଏବଂ ମୋ' ସହିତ ମିଶି ସମସ୍ତେ ଏହି ପାଞ୍ଚଟା ଆସନ କରନ୍ତି ସେଥିପାଇଁ ମୁଁ ଏବଂ ମୋ'ର ପରିବାର ସମସ୍ତେ ବର୍ତ୍ତମାନ ସୁଦ୍ଧା ନିରୋଗରେ ଅଛୁଁ ଆଉ ରୋଗ ଜାଣିବା ପାଇଁ ପ୍ରତ୍ୟହ ମାସକ ଥରେ ଡାକ୍ଟର ପାଖକୁ ଯାଇ ଆମେ ପରାମର୍ଶ କରୁ